ହ୍ୟାଲୋ ମୁଁ ଗୋଟେ ଡେଲିଭରି ଗୋଟେ ଖାଦ୍ୟ ଗୋଟେ ଅର୍ଡ଼ର୍ କଲାଠୁ ତ ମୁଁ ଭୁଲ୍ରେ ମୋର ଆଡ଼୍ରେସ୍ ଗୋବରା ମେନ୍ ରୋଡ଼୍ରୁ ମୁଁ ବଡ଼ ସାାଇକୁ ଚେଞ୍ଜ୍ କରିଦେଇଛି ଭୁଲ୍ରେ ସେ ଆଡ଼୍ରେସ୍ଟା ଏପଟ ସେପଟ ହେଇଯାଇଛି ତ ମୁଁ ସେ ଆଡ଼୍ରେସ୍ଟା ସଂଶୋଧନ କରିବାକୁ ଫୋନ୍ କରିଛି ଆଉ ଆପଣ ପୂର୍ବର ଠିକଣାଟାକୁ ସଂଶୋଧନ କରିକିରି ନୂଆ ଠିକଣା ମାନେ ନୂଆରେ ଠିକଣା ଇଏ ବିଷୟରେ ଟିକେ ଇଏ କରିଦେବ ବୋଲି ମୁଁ ଆଡ଼୍ରେସ୍ଟା ମୋର ଯୋଉ ଖାଇବାଟା ମୁଁ ଅର୍ଡ଼ର୍ କରିଛି ସେଇଟା ମୋ ପାଖକୁ ପଳେଇ ଆସିଥିବ ମୁଁ ଗୋବରା ମେନ୍ ରୋଡ଼୍ ନୂଆ ସାହି ଏପଟ ସାଇଡ଼୍ ଆଡ୍ରେସ୍ଟା କରିଦେଇଛିି ତ ଏବେ ମୋତେ ଗୋବରାର ବଡ଼ ସାହି ନହେଲେ ବିରପୁରରେ ମୋତେ ଆଡ୍ରେସ୍ଟା ଦରକାର ତ ମୁଁ ସେଇଠି ଆଡ଼୍ରେସ୍ଟା କରିବି ତ ଆପଣ ଟିକେ ଦୟାକରି ସେଇଟାକୁ ବଦଳେଇ ଦେଲେ ମୋ ଡେଲିଭରି ଠିକଣାଟା ବଦଳେଇଲେ ମୁଁ ଯୋଉ ଅର୍ଡ଼ର୍ଟା କରିଛି ସେଇଟା ପଳେଇ ଆସିବ ଆଉ ଗୋବରା ଗୋବରା ବଡ଼ ସାହି ଆଡ୍ରେସ୍ଟା ଥିଲା ମୁଁ ବି ଚେଞ୍ଜ୍ କରିକି ନୂଆ ବିରପୁର କରିବି ଆଡ଼୍ରେସ୍ଟାକୁ